ଆମ ଅଞ୍ଚଳରେ ହେଉଥିବା ଋତୁକାଳୀନ ପର୍ବ ବହୁତ ପ୍ର ପ୍ରକାର ପର୍ବ ପାଳନ କରାଯାଏ ଯେମିତିକି ଆ ନୂଆଖାଇ ଏ ରଜ ଦୂର୍ଗାପୂଜା ଦୋଳପୂର୍ଣ୍ଣିମା ଆ ନୂଆଖାଇ ଆ ଗଣେଶ ପୂଜା ପୂର୍ବ ପରଦିନ ଯେଉଁଟା ହୁଏ ସେଇଟା ନୂଆଖାଇ ସେ ଏ ସେମାନେ ତାଙ୍କ ପର୍ବରେ ଆ ନୂଆଲୁଗା ବସ୍ତ୍ର ପିନ୍ଧନ୍ତି ପିଠାପଣା ଆଦି ଖାଇଥାନ୍ତି ଆଉ ଦୋଳପୂର୍ଣ୍ଣିମାରେ ଦୋଳପୂର୍ଣ୍ଣିମାରେ ନୂଆ ବସ୍ତ୍ର ହୁଏ ଗାଈମାନଙ୍କୁ ଅ ଖାଇବାକୁ ଦିଆଯାଏ ଆଉ ଖିରି ହୁଏ ତା'ପରେ ଏମତି ବହୁତ କିଛି ଦୋଳପୂର୍ଣ୍ଣିମାରେ ହ ହେଇଥାଏ ଆ ବଡ଼ବଡ଼ିଆଙ୍କୁ ଡକାଯାଏ ରଜରେ ତ ଝିଅମାନେ ଆ ନୂଆ ଡ୍ରେସ୍ ପିନ୍ଧି ରଜ ଦୋଳି ଖେଳିଥାନ୍ତି ପିଠାପଣା ଖାଇଥାନ୍ତି ଦୁର୍ଗାପୂଜାରେ ତ ମାଆ ଦଶ ଅବତାର ଅଷ ଅଷ୍ଟମ ଅଷ୍ଟୀ ଏ ନବମୀ ଦଶମୀରେ ମାଆଙ୍କର ପୂରା ସମ୍ପୂର୍ଣ୍ଣ ରୂପ ଆମେ ଦେଖିବାକୁ ପାଇଥାଉ